ଆମର ପଶ୍ଚିମ ଓଡ଼ିଶା ର କଳାହାଣ୍ଡି ଜିଲ୍ଲା ରେ ମାନେ ପଶ୍ଚିମ ଓଡ଼ିଶା ଯେତେ ଜିଲ୍ଲା ମାନେ ଅଛି ସବକ ନୁ ମୁଖ୍ୟ ପର୍ବପର୍ବାଣି ହଉଛେ ନୂଆଖାଇ ଯେନ୍ତା କି ନିକା ଆମେ ନବାନ୍ନ ଭକ୍ଷଣ ଭାବରେ ସେଇଟା ପାଳନ କରସୁଁ ଆମେ ଆଉ ସେନେ ମୁଖ୍ୟତଃ ପ୍ରସାଦ ରେ ନୂଆ ଧାନ ର ନୂଆ ଚୂଡ଼ା କେ ଆମେ ପ୍ରସାଦ ହିସାବେ ଗ୍ରହଣ କରସୁଁ ବହୁତ କ୍ଷୀରି ମଣ୍ଡା ପିଠା ପଣା ତାପରେ ଲଡ଼ୁ କ୍ଷୀରି ମିଠା ବହୁତ ପ୍ରକାର ଆମ ଖାଦ୍ୟ ହେସି ଘର ଯେତେ ବଡ଼ ସାନ୍ ମାନେ ସାନ୍ ମାନେ ଯେତେ ଥିସନ୍ ସେମାନେ ବଡ଼ ମାନଙ୍କେ ଖାଇ ସାରିଲା ପରେ ଜୁହାର୍ କରସନ୍ ଏବଂ ଏଇଟା ଦୁଇ ତିନି ଦିନ ପ୍ରୋସେସ୍ ଚାଲସି ଆଉ ଫାଷ୍ଟ୍ ଦିନ ତ ନୂଆ ଖାଇ ଖାଇସୁ ସେକେଣ୍ଡ୍ ଦିନ ଆମେ ଯେନ୍ତା ଖାଇସୁ ସେଇଟା ବାସି ବୋଲି କୁହାସି ଆର୍ ସେ ଦିନେ ଆମର ନେଇକା ଆମିଷ ଖାଆସି ଯେନ୍ତା କି ମେଲଛା କୁକୁଡ଼ା ଆଉ ଇତ୍ୟାଦି ଇତ୍ୟାଦି ସବୁ ଖାଇସୁ ଆମେ ଆଉ ବହୁତ ଆମର ଆମ ଗାଁ ଆଡ଼କେ ଖାସ କରି ତ ଆମେ ସବୁ ଗାଁ ଯାକ୍ତି ର ଲୋକ ଗୁଟେ ଠାନେ ଖାଇସୁ ନୂଆଖାଇ ବୋଲେ ଗାଁ ଯାକ୍ତି ଯେତେ ହଜାର ହଜାର ଲୋକ ଥିବେ ଗୁଟେ ଠାନେ ଆମେ ନୂଆଖାଇ ଭକ୍ଷଣ କରସୁଁ ଆଉ ବହୁତ ମଜା ଲାଗ୍ସି ଏଇ କଲଚୁରାଲ୍ ପୋଗ୍ରାମ୍ ମାନେ ବି ହେସି ଆଉ ବହୁତ ଏନ୍ତା ସବୁ କିଛି ମଜା ହେସି